ଓଡ଼ିଆରେ ଲେଖିବା କିମ୍ବା କହିବା ବେଳେ ସାଧାରଣତଃ କୌଣସି ଅସୁବିଧା ହୁଏ ନାହିଁ କିନ୍ତୁ ଲେଖିଲା ବେଳେ ମଝିରେ ମଝିରେ ଅସୁବିଧା ହୁଏ କାହିଁନା ଯେଉଁ ଶବ୍ଦର ବ୍ୟାଖ୍ୟା ଯେମିତିକି ଆମେ ବର୍ଣ୍ଣନା କରନ୍ତି କିମ୍ବା ତାର ସ୍ପେଲିଂ ଯୋଉଁଟା ଟାକି ତାକୁ ଉଚ୍ଚାରଣ କରିବା କିମ୍ବା ଲେଖିବା ବେଳେଯଦି ତାକୁ ଯେଉଁଠି କା ଆମର ଯେଉଁ ଅଛି କାର ଯେମିତିକି ହର୍ସେଇକାର ଧିର୍ଘେଇକାର ଧର ହରି ହରିରେ ଯେମିତି ହରିଟା ଆକଚୁଆଲି କଣ ଲେଖାଯାଏ କଣ ହ ରରେ ହର୍ସେଇ ରି ହରି କିନ୍ତୁ କିଏ ବି ମଧ୍ୟ ଲେଖି ଦେବ ହ ରର ଧିର୍ଘେଇ ରୀ ଏଇ ଯେଉଁ ଜିନିଷ ଗୁଡ଼ାକ ସାଧାରଣତଃ କେତେବେଳେ କେମିତି ଅସୁ ମାନେ ଅସୁବିଧାର ସମ୍ମୁଖୀନ ହେଉ